ଦିନ ଥିଲା ଯାଜପୁର ଓଡ଼ିଶାର ରାଜଧାନୀ ଭାବରେ ବିଖ୍ୟାତ ଥିଲା ଏଥିପାଇଁ ଯାଜପୁରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ଏଠାରେ ମଧ୍ୟ ବିଭିନ୍ନ ପ୍ରକାରର ବିଖ୍ୟାତ ଜାଗା ସବୁ ରହିଛି ତା' ମଧ୍ୟରେ ଅଶୋକଝର ଜଳପ୍ରପାତ ବିରଜା ମନ୍ଦିର ଚଣ୍ଡିଖୋଲର ମହାବିନାୟକ ମନ୍ଦିର ଚଣ୍ଡୀ ମନ୍ଦିର ଛଡ଼ା ଆଉ କେତେଗୁଡ଼ିଏ ପାହାଡ଼ରେ ମଧ୍ୟ ରହିଛି ତା' ମଧ୍ୟରୁ ସମସ୍ତଙ୍କର ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ କରିବା ପାଇଁ କେତେଗୁଡ଼ିଏ ଭଲ ପ୍ରେକ୍ଷାଳୟ ମଧ୍ୟ ରହିଛି ଆଉ ଯାଜପୁରରେ ମଧ୍ୟ ଗୋଟିଏ ଜଳକ୍ରୀଡ଼ା ପାଇଁ ଏକ ପାର୍କ ରହିଛି ଯେଉଁଟାକି ସାରା ଓଡ଼ିଶାର ଲୋକମାନଙ୍କୁ ଏଠିକି ଆକୃଷ୍ଟ କରେ ତେଣୁ ଯାଜପୁରର ଏହିସବୁ ପ୍ରସିଦ୍ଧ ଜାଗା ଯୋଗୁଁ ଓଡ଼ିଶାର ବିଭିନ୍ନ ଜାଗାରୁ ଏଠାକୁ ଲୋକମାନେ ଆସନ୍ତି ଆଉ ଏଠାରେ ମଧ୍ୟ କେତେଗୁଡ଼ିଏ ବୌଦ୍ଧ କୀର୍ତ୍ତି ମଧ୍ୟ ଆବିଷ୍କୃତ ହୋଇଛି